ଜଣେ ଶିଳ୍ପପତି ଯେଉଁ ଅଞ୍ଚଳରେ ବି ତାର କାରଖାନା ବା ଶିଳ୍ପ ଅନୁଷ୍ଠାନ ସ୍ଥାପନ କରିବେ ତ ତାହାର ଫାଷ୍ଟ୍ ମାନେ ସେଇ ଅଞ୍ଚଳର କିପରି ଉନ୍ନତି ହେବ ଶିକ୍ଷା କ୍ଷେତ୍ରରେ ରାସ୍ତାଘାଟ ମାନେ ପାଣି ସୁବିଧା ସବୁକିଛି ଦେଖିବା ଉଚିତ୍ କାହିଁକିନା ଯେଉଁ ଅଞ୍ଚଳରେ ବି ସେ ଶିଳ୍ପାନୁଷ୍ଠାନ ତିଆରି କରୁଛି ତ ସେ ଅଞ୍ଚଳର ପ୍ରଥମ କଥା ସେ ଅଞ୍ଚଳର ଉନ୍ନତିଟା ନିହାତି ଆବଶ୍ୟକ ଶିକ୍ଷିତ ହେଲେ ହିଁ ଦେଶ ଆଗୁକୁ ବଢ଼ିବ ତ ସେଇ ଅଞ୍ଚଳର ଯେଉଁ କର୍ମଚାରୀମାନେ ଥିବେ ତାଙ୍କର ପିଲା ଛୁଆଙ୍କ କଥା ଚିନ୍ତା କରିବା ତାଙ୍କର ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ତ ସେ ଶିଳ୍ପପତିଙ୍କର ଦାୟିତ୍ୱ ଭିତରେ ପଡ଼େ ଯେକୌଣସି ଶିଳ୍ପ ଅନୁଷ୍ଠାନରେ ଶିଳ୍ପ ଶିଳ୍ପାନୁଷ୍ଠାନ ସ୍ଥାପନ କରିବା ପାଇଁ ସେ ଅଞ୍ଚଳର ଉନ୍ନତି କରିବା ଆବଶ୍ୟକ